ଦିଦି ନମସ୍କାର୍ ଦିଦି କାଣା କରୁଥିଲ ତୁମେ କାଣା କି ଦିଦି ଧର ଟିକେ ଘର୍ ଭଡ଼ା ଆମର୍ କାମ୍ ଧନ୍ଦା ଟିକେ ନାଇଁ ଚାଲ୍ବାର ତ ଭଲ୍ କରି ବୋଇଲେ ଘର୍ ଭଡ଼ାଟା ଟିକେ ଦେଇନାଇଁପାର୍ବୁ ଏଥର ଟିକେ ଲେଟ୍ ହେବା ହଁ ସେ ଦିଦି କାଣା କି ଏଥର ଟିକେ ଭଲ୍ ଇନ୍କମ୍ ବି ନାଇଁହେବାର୍ କି ନାଇଁ ତ ହେଥିର୍ଲାଗି ଟିକେ ଲେଟ୍ ହେବା ଯେ ଦୁଇମାସର୍ଟା ଏକାସାଙ୍ଗେ ମିଶେଇକରି ଦେଇନେଲେ ନାଇଁ ହୁଏ କେଁ ତୁମେ ଘରୁଆ ଲୋକ୍ ବୋଲିକିନା ତମ୍କୁ କହିପାର୍ମୁ ଆଉ ହେନ୍ତା ଆମର୍ ପ୍ଲୋବେମ୍ ବି ତ ବୁଝୁଛ ତୁମେ ଇନା ତ ଅସୁବିଧା ହେଉଛେ କାମ୍ କମାନି ଭଲ୍ କରି ନାଇଁ ହେନ୍ତା ଦୁଇରେ ଫିର୍ କେନ୍ସି ଆଡ଼ୁ ଆଉ ବି ଇନ୍କମ୍ର କିଛି ସୋର୍ସେସ୍ ବି ନାଇନ ବୋଇଲେ ହେଥିର୍ଲାଗି ଟିକେ ଇ ମାସର୍ ଟିକେ ପ୍ଲୋବେମ୍ ହେବା ତ ହଁ ଆମେ ବି ବୁଝୁଛୁଁ ଯେ କାଣା କି ଦୁଇମାସର୍ଟା ମିଶେଇକରି ଏକାସାଙ୍ଗରେ ଦେଇ ନେମୁଁ ବୋଲିକରି ଭାବୁଛୁଁ ନାନି ଆମେ ଇ ରେଲୱେ ଷ୍ଟେସନ୍ ମାର୍କେଟ୍ ଯାଇଥିଲୁଁ ବୁଝ୍ଲ କି ନାଇଁ ବାଟ୍ରେ ଚାଉଲ୍ ବରା ବଲାଙ୍ଗୀର୍ର ଆମର୍ ଫେମସ୍ ଚାଉଲ୍ ବରା ନାଇଁ କେଁ ସେଟା ଆନିକରି ଆସିଛୁଁ ତା'ର୍ ଟେଷ୍ଟ୍ ତ ପୁରା ମସ୍ତ୍ ଅଛି ତିନ୍ଟା ଚଟ୍ନି ଭି ଦଉଛେ ସାମ୍ୱର୍ ଚଟ୍ନି ଡାଏଲ୍ ଚଟ୍ନି ଆଉ ଚନା ଘୁଘୁନି ଚଟ୍ନି ହଁ ତ ଆମେ ଭି ହେଟା ହେ ଆଣ୍ଟି କଥା ହଉଥିଲେ ତ ବୋଇଲେ ଆମେ ବି ପାଏଲୁଁ ବୋଲେ ଇ ବାଟୁ ତ ଯାଉଛୁଁ ବୋଇଲେ ନେଇକରି ଯାଏସୁଁ ବୋଇଲି ତୁମର୍ ଲାଗି ଭି ଆନିଦେଇଛୁଁ ହଁ କାହିଁକି ଆମେ ବି ହେଟା ବାଟେ ଦେଖ୍ଲୁଁ ଆଉ ବୋଇଲେ ନାନୀକି ଭେଟିଛୁଁ ତ ବୋଇଲେ କହିନାଇଁଥିତି ସେଟା ପଏସାର କଥାଟା ବୋଇଲି ତ ହେଥିର୍ଲାଗି ଆମେ ବି ବୁଝୁଛୁଁ ଇହାଚିନି ଛୁଆଙ୍କର୍ ଟିଉସନ୍ ଫିସ୍ ଦବାର୍ ଅଛି ତା' ପରେ ହଁ ଯେ କାଣା କର୍ବ ରେଟ୍ ଆଗୁ ଟିକେ କମ୍ କମ୍ ପ୍ରାଇସ୍ରେ ବି ଦେଉଥିଲେ ଇହାଚିନି ବେଶୀ ବେଶୀ ପ୍ରାଇସ୍ ବି ବଢ଼େଇ ଦେଲେନ ଆଉ ଟେଷ୍ଟ୍ ଭଲ୍ ଅଛେ ବୋଲିକରି ହେନ୍ତି ପ୍ରାଇସ୍ ହେଲେ ବଢ଼ାତେଲ୍ ଯିବେ ଯେ ଜହ ଜହ ପଏସା ହେଲେ ହେଲେ ଘିନିପାର୍ବ କେଁ ଇହାଚିନି ମହଙ୍ଗା ଜମାନାନୁ ଦେଖୁଛ ତ ସବୁଜିନିଷ୍ କେତେ ମହଙ୍ଗା ହଉଛେ ତାହା ବୋଲି ଚାଉଲ୍ ବରା ଯେତେ ଖାଉଛନ୍ ବୋଇଲେ ହେଲେ ହେନ୍ତା ହି ସବୁ ବଢ଼ାତେଲ୍ ରେଟ୍ ଯେ ହେଲେ କେତେ ଟେଷ୍ଟ୍ ଭଲ୍ ବ ଆରୁ ଯେ ପଏସାବି ତ ଜରୁରୀ ଦେଖୁଛ ଯିବ ନାନୀ ତୁମେ ବି କେଭେ ବୁଲିବୁଲା ଆଡ଼େ ଗଲେ ଚାଉଲ୍ ବରା ଷ୍ଟଲ୍ ଆଡ଼େ ଯିବ କେନ୍ତା ଭଲ୍ ତା'ର୍ କ୍ୱାଲିଟି କ୍ୱାଣ୍ଟିଟି ଭେରାଇଟିକେ ବି ଦେଖିକରି ଆଏବ ହଁ ଆମେ ହେଟା ବି ଯାଇଥିଲୁ ବୋଇଲେ ଆନିକରି ଆଇଛୁଁ କରି ହଁ ନାନୀ ରହିଲି